ହଁ ମୋ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହି ପାରିବି ଏକରେ ଶୁଭଲକ୍ଷ୍ମୀ ସ୍ୱାଇଁ ଦୁଇରେ ଭାଗ୍ୟଲକ୍ଷ୍ମୀ ଭୋଇ ତିନିରେ ମଧୁସ୍ମିତା ନାଏକ ଚାରିରେ ବିଜୟଲକ୍ଷ୍ମୀ ଓଝା ପାଞ୍ଚରେ ମାମାଲି ସାହୁ